ମୁଁ କିଛି ନୂଆ ରେସିପି ଶିଖିବାକୁ ଜାଣିବା ପାଇଁ ଚାହିଁଲେ ମୁଁ ୟୁଟ୍ୟୁବ୍ ଲଗାଇକରି ଶିଖି ଏହାକୁ ଦେଖେ ତାକୁ କାହିଁକିନା ୟୁଟ୍ୟୁବ୍ରେ ବହୁତ ବଢ଼ିଆସେ ଦେଖାନ୍ତି ତା'ର ପ୍ରଣାଳୀ ଦେଖାନ୍ତି ସଜ ମାନେ କେମିତି କେତେ କ'ଣ ଦିଆଯିବ ତା'ର ସବୁ ଦେଖାନ୍ତି ତ ସେହି ବହୁତ ପ୍ରକାର ଆଇଟମ୍ ବି ଦେଖାନ୍ତି ସବୁ ଶିଖିପାରିବେ ସବୁ ସବୁ ଆଇଟମ୍ ଶିଖିପାରିବୁ ଆମେ ତା ଦେହରେ ସେ ଯେଉଁ ଦେଖାନ୍ତି ତା ଦେହରେ ଭଲକି ଶିଖିହେବ କରିସାରିଲା ପରେ ସେ ଯେଉଁ ତାକୁ ସଜାଇକରି ବି ରଖନ୍ତି ତାକୁ ବି ଦେଖିକରି ଶିଖିହେବ ଯେ ଏମିତି କଲେ ଏମିତି ଟିକିଏ ଭଲ ହୋଇପାରିବ ତ ମୋତେ ଭଲ ଲାଗେ ୟୁଟ୍ୟୁବ୍ରୁ ଦେଖିକରି ଶିଖିବା ପାଇଁ ନୂଆ ନୂଆ ରେସିପି ମୁଁ ପ୍ରାୟତଃ ସବୁବେଳେ ୟୁଟ୍ୟୁବ୍ରୁ ଦେଖେ ରୋଷେଇ ଭଲ ଭଲ ଆଇଟମ୍ ସବୁ ଦେଖେ ଦେଖିକରି କରେ ମଧ୍ୟ ତ କଲେ ଟିକିଏ ଭଲ ବି ଲାଗେ ମୋତେ କରିବା ପାଇଁ ତ ଏମିତି ସବୁ ପ୍ରକାର ଆଇଟମ୍ ମୁଁ ୟୁଟ୍ୟୁବ୍ରୁ ଦେଖିକରି ଶିଖେ ବି ଘରେ ବି ତିଆରି ବି କରେ ମୁଁ ଘରେ କରିକି ସମସ୍ତଙ୍କୁ ବି ଦିଏ ସମସ୍ତେ ବି ଟେଷ୍ଟ୍ କରନ୍ତି କହନ୍ତି ଭଲ ହୋଇଛ ତ ମୋତେ ବହୁତ ଭଲ ଲାଗେ ପୁଣି ଚେଷ୍ଟା କରେ ଆଉ କିଛି ନୂଆ ଶିଖିବା ପାଇଁ ତ ଫେର୍ ମୁଁ ୟୁଟ୍ୟୁବ୍ରୁ ଦେଖେ ତାଦେହରୁ ଆଉ କ'ଣ ଶିଖିପାରିବି କି କ'ଣ ନୂଆ ନୂଆ ରେସିପି ତା ଫେର୍ ମୁଁ ଫେର୍ ଦେଖେ ଆଉ କିଛି ନୂଆ ରେସିପି କେମିତି କରୁଛନ୍ତି କେତିକି କ'ଣ ଦେଇକରି କରୁଛନ୍ତି ତ ମୁଁ ସବୁଠୁ ଦେଖିକରି ଶିଖେ